ଆଉ କେମିତି ତୋ ହାଲଚାଲ କେମିତି ତୁମର ହଁ ଆମର ବି ଭଲ ଆଉ ତୁମର ଘର ଆଡ଼େ କେମିତି

ଆଉ କେମିତି ତୋ ହାଲଚାଲ ଆଜିକାଲି କେମିତି

ହଁ ଆମର ବି ଚାଲଛି ଆଉ ଇଆଡ଼େ କାମ ଚାଲିଛି ଯେ ଭାଇ ଇଏ ଇଲେକ୍ସନ୍ ଆସିଲାଣି କାହାକୁ ଭୋଟ୍ ଦେବାକୁ ଚାହୁଁଛ ଏବର୍ଷ

ମୁଁ ଚାହୁଁଛି ସେ ବର୍ଷ ଦେଇଥିଲି ପରା ବିଜେପିକୁ ଦେଇଥିଲି ମୁଁ ବି ଯେ କିଛି କଲା ନାଇଁ ଏବର୍ଷ ଦେବାକୁ ଚାହୁଁଛି ବିଜେଡ଼ିକୁ ଦେବାକୁ ଚାହୁଁଛି ଯେ କ'ଣ ହେବ କି ତା ବୋଧେ ବୋଲି ଇଲେକ୍ସନ୍ ଆସୁଛି ତ ଏବେ ଦେବାକୁ ବାଧ୍ୟ ନଦେଲେ ନଦେବି ବୋଲି ଭାବୁଥିଲି ଆଗେ ଦେବାକୁ ବାଧ୍ୟ ନା ବିଜେଡ଼ିକୁ ଆଗ ଦେଇଦେବା କଥା କିଛି ଗୋଟେ କରିବ ବି ଜେ ଡ଼ି ସେ ଗଲା ବର୍ଷ ବିଜେପିକୁ ଦେଇଥିଲି ଯେ କିଛି କରି ନାଇଁ

କିଛି କରି ନାଇଁ ତୁମ ଆଉ ତୁମେ କାହାକୁ ଦେବ ତ ଏବର୍ଷ ଭୋଟ୍ ହଁ ହଁ କ'ଣ ଗୋଟେ ଇଲେକ୍ସନ୍ରେ ବି କହିବେ ଇଲେକ୍ସନ୍ ହେବାରୁ ଆଗରୁ କଇବେ ଏଇଟା ଦେଇଦେବି ସେଇଟା ଦେଇ ଦେବି ତୁମ ଗାଁରେ ଏଇଟା ହେଇଯିବ ସେଇଟା ହେଇଯିବ ତୁମ ଗାଁରେ ଆଉ କିଏ ଗରିବ ଥିବେନି ଏମିତି କହିଦେବେ କିଛି ହେବ ନାଇଁ ଭାଇ ଇଲେକ୍ସନ୍ ସରିଗଲେ ଜାଣିଛ ନା ହଁ ସେଇଟା ଇଲେକ୍ସନ୍ ନହେବା ପୂର୍ବରୁ କହିଦେବେ ଏଇଟା କରି ଦେବି ସେଇଟା କରିଦେବି କହିଦେବେ କିଛି କରିବେ ନାହିଁ ହେଲା ଇଲେକ୍ସନ୍ ହେବା ଆଗରୁ କିଛି କରିବେ ନାହିଁ ଇଲେକ୍ସନ୍ ସରିଗଲା ତ କିଛି ହେବ ନାଇଁ ଆଉ ଗାଁର ଡେବଲପ୍ ହେବ ନାଇଁ କିଛି ନାଇଁ ଭୋଟ୍ ଦେଇକିରି ତା'କୁ ଜିତେଇ ଦେବା କଥା ହଁ ସେଥିପାଇଁ ଏକା ଏବର୍ଷ ଦେଖି ଚାହିଁକି ଟିକେ ଭୋଟ୍ ଦେବାକୁ ପଡ଼ିବ ଆଉ ଆଉ ଯିଏ ଦେଖାଇବ ଆଉ ତା ଦେବା କଥା ବୋଲେ ଗାଁକୁ ଟିକେ ଡେଭଲପ୍ ଯିଏ କରିବ ଯିଏ କହିକି ନା ସେ କାମ କରିବା ତା'କୁ ଦେବା କଥା ଆଉ